ଆମ ଏଇଥିର ଲୋକ ସମସ୍ତେ ବୃନ୍ଦାବନ ଆଉ ପୁରୀ ଏଇଠି ଯିବାକୁ ସମସ୍ତେ ପସନ୍ଦ କରନ୍ତି ତା'ପରେ ଭୁବନେଶ୍ୱର ସେଇଠି ଯିବାକୁ ପସନ୍ଦ କରନ୍ତି ଭଲ ଲାଗେ ସମସ୍ତଙ୍କରୁ ସମସ୍ତଙ୍କର ସେଇଠି ପୁରୀରେ ଆମର ସମୁଦ୍ର ଅଛି ସମସ୍ତେ ଆମର ଏଠି ବେଶୀ ବେଶୀ ଲୋକ ହେଉଛି ଠାକୁର ଭକ୍ତ ସମସ୍ତେ ସେ ଠାକୁର ଯେଇଠି ଅଛି ସେଇଠି ଯିବାକୁ ପସନ୍ଦ କରନ୍ତି ପୁରୀ ବୃନ୍ଦାବନ ମଥୁରା ତା'ପରେ ଆମର ଏବେ ରାମ ମନ୍ଦିର ହେଇଛି ଅଯୋଧ୍ୟାରେ ସେଇଠି ଯିବାକୁ ସମସ୍ତେ ପସନ୍ଦ କରନ୍ତି ଭଲ ଲାଗେ ସେମାନଙ୍କୁ ଯିବା ପାଇଁ ସେଇଠି ଆଉ ମୁଁ ବି ଯାଇଥିଲି ଗୋଟେ ଥର ପୁରୀରେ ବହୁତ ମଜା ଆସିଥିଲା ଆମର ସେଇଠି ସମୁଦ୍ର ଅଛି ମୁଁ ସମସ୍ତେ ମିଶି କରି ଯାଇଥିଲି ଗୋଟେ ପୁରୀ ଯାଇଥିଲି ଗୋଟେ ଥର ଆଉ ସେ ଆମର ଅଯୋଧ୍ୟାରେ ଯାଇଥିଲି ରାମ ମନ୍ଦିର ହେଇଛି ସେଇଠି ବହୁତ ମଜା ଲାଗିଲା ଆମକୁ ପସନ୍ଦ କରନ୍ତି ଆମର ଏଇଠି ଲୋକେ